କିଛି ଦିନ ତଳେ ମୁଁ ଯେଉଁ ସାର୍ଟଟି ଆଣିଥିଲି ଧୀରେ ଧୀରେ ସାର୍ଟଟି ର ରଙ୍ଗ ଛାଡ଼ିଗଲା ସାର୍ଟଟି ଯେତେବେଳେ ଧୋଇ ଦେଉଛି ଧୀରେ ଧୀରେ ସେ କୁଛା ହେଇଯାଉଛି ବଟନ୍ ମଧ୍ୟ୍ୟ ଖସି ଯାଉଛି ସିଲେଇ ଫିଟି ଯାଉଛି ଏମିତି କରିକି ବହୁତ ଅସୁବିଧା ହେଉଛି ପିନ୍ଧିବାରେ